ଭାରତର ଶିକ୍ଷା ବ୍ୟବସ୍ଥା ବହୁତ ଭଲ ଅନ୍ୟ ଦେଶ ତୁଳନାରେ ବି ଭଲ କିନ୍ତୁ ଭାରତରେ ଯେଉଁ ମାଷ୍ଟର୍ମାନେ ଆମର ପଢ଼ଉଛନ୍ତି ଘରୋଇ କୋଚିଂ କରୁଛନ୍ତି ପଇସା ଲୋଭରେ କିନ୍ତୁ ବଡ଼ ବଡ଼ିଆ ପିଲାମାନଙ୍କର ସେମାନଙ୍କ ପାଠ ପଢ଼ାରେ ଉନ୍ନତି ହେଉଛି କିନ୍ତୁ ଗରିବ ଶ୍ରେଣୀ ପିଲାମାନଙ୍କର ଉନ୍ନତି ହୋଇପାରୁନି ତେଣୁକରି ଆମର ପଇସା ଲୋଭ ଏଇଟାକୁ ବନ୍ଦ କଲେ ମାଷ୍ଟର ମାନେ ପଢ଼ାଲିଖା ଠିକସେ ସ୍କୁଲ୍ ମାନଙ୍କରେ କଲେ ଗରିବ ପିଲାମାନଙ୍କର ଉନ୍ନତି ହେବ ଏବଂ ଦେଶର ବି ଉନ୍ନତି ହେବ ପିଲାମାନଙ୍କର ଉନ୍ନତି ହେଲେ ଦେଶ ଉନ୍ନତି ହେବ

ଆଉ ଟିଉସନ୍ ଯେଉଁ ଘରୋଇ ଟିଉସନ୍ ମାଷ୍ଟର ସାର୍ମାନଙ୍କର ଘରୋଇ ଟିଉସନ୍ ବନ୍ଦ କଲେ ଏଇଟା ବହୁତ ଭଲ ହେବ